ସାଧାରଣତଃ ଗାଁ ଗହଳିରେ ପଶୁପାଳନ କହିବେ ମାନେ ପଶୁପାଳନ କହିଲେ ଆମର ସାଧାରଣ ଗାଁ ଗହଳିରେ କୁକୁଡ଼ା ଚାଷ ଆଉ ଗୋପାଳନ ବେଶୀ ବେଶୀ ବହୁଳ ଭାବରେ କରାଯାଉଛି ମତ୍ସ୍ୟ ଚାଷବି ତା ଭିତରେ ଅଛି ତେଣୁ ଗୋପାଳନରେ ମୁଖ୍ୟତଃ ହେଲା ତା'ର ଗାଈର ଯତ୍ନ ଗାଈର ଯତ୍ନ କରିବାକୁ ହେଲେ ଭିଟାମିନ୍ ଯୁକ୍ତ ତାକୁ ଦାନା ଦେବାକୁ ପଡ଼ିବ ଦାନା କହିଲେ ଆପଣ ଘାସ ଦେବେ ପ୍ଲସ୍ ଦାନା ଯେଉଁ ତିଆରି ହେଉଛି ଗହମ ମକା ସୋୟାବିନ୍ରେ ଯେଉଁ ମିଶିକିରି ତିଆରି ସେ ପ୍ରକାର ତିଆରି ମୋର ମିକ୍ସଚର୍ ଦାନା ଆସୁଛି ସେ ଦେଲେ ଗାଈ ଗାଈର ଭଲ କ୍ଷୀର ବଢ଼ିବା ସହିତ ଗାଈର ଘିଅ ଅଂଶ ବି ବଢ଼େ ତେଣୁ ଆପଣଙ୍କର ଯଦି ଭଲ ଭଲ କମ୍ପାନୀକି କ୍ଷୀରବି ବିକ୍ରି କରୁଛନ୍ତି ତାଙ୍କର ସେ ଘିଅ ଅନୁପାତରେ ବା ଘିଅ ରେସିଓ ଅନୁସାରେ ସେ ଗାଈ କ୍ଷୀରର ପଇସାଟା ଦିଅନ୍ତି ତେଣୁ ତା'ପରେ ସେଥିରୁ ବି ଭଲ କ୍ଷୀରବି ଦିଏ ତା'ପରେ ରହିଲା କୁକୁଡ଼ା ଚାଷ କୁକୁଡ଼ା ଚାଷ ଭଲ ଅଣ୍ଡା ଯଦି ଦବାକୁ ଚାହିଁଲେ ଆପଣ ଏପ୍ରକାର ଭଲ କ୍ଵାଲିଟିର ଦାନା କୁକୁଡ଼ାମାନଙ୍କୁ ଦେଲେ ଆପଣଙ୍କର ଭଲ ଅଣ୍ଡା ବି ସେମାନେ ଦେଇପାରିବେ ଆଉ ଭଲ ମାଂସାଳଯୁକ୍ତ ବି ହେଇପାରିବେ